ଚାଷ୍ ବାଡ଼ିର୍ ଲାଗି ଯେନ୍ ପାଏନ୍ ଯେନ୍ ହଉଛି ତାର ସୁବିଧା ଅଛି ଇନ କେନାଲ୍ ପାନି ବି ଆଉଚିଁ ତାର ବୋହୁଟି ଆଉଚି ଆର୍ ଇନ ପାତାଲ୍ ବୋରିଂମାନେ ବି ଅଛି ଯେନ୍ତା କି ପମ୍ପ୍ ଦ୍ୱାରା ପାନି ସପ୍ଲାଏ ହଉଚି ସେଟା ଆମେ ହେନ୍ତା ଦେସୁ ହେଇଟା ମାସକ ହିସାବେ ହେଇଟା ଆଉଏକଡ଼କ ପନ୍ଦର ଶହ ହେନ୍ତା ଦେସୁଁ ସେଟା ବି ସେ କେନାଲ୍ ପାନି ଯଦି ନ ଆସୁଥିବା ବୋଲେ ସେଇଟା ଆମେ ପାନି ବ୍ୟବହାର୍ କରୁଛନ୍ ଯେନ୍ତା କି ଆରୁ କେନାଲ୍ ପାନି ଯଦି ଶୁଖିଯିବା ବୋଇଲେ ଆମେ ସେ ପାତାଲ୍ ବୋରିଂର ପାନ୍ ରଟା ଇଏ କରୁଛୁଁ ପଇସାପତ୍ର ହେନ୍ତା ଦେସୁଁ କମ୍ ବେଶୀ କରି ଧାନ୍ ଧୁନା ଯଦି ହେଲେ ବି ଅଧା ପଇସା ସେମାନେ ବି ନେସନ୍ ଯେନ୍ ଯାହାଟା ହେଇପାରୁସିଁ ତ ନେସନ୍ ନ ହେଲେ ଧାନ୍ ହେଲାପରେ ଆମେ ଦେସୁଁ ଆରୁ କେନାଲ୍ ପାନି ଯଦି ଆଉଥିବା ବୋଲେ ସେଥିରେ ଆମେ ବ୍ୟବହାର୍ ନାଇ କରୁଁ କେନାଲ୍ ପାନି ବି ସୁବିଧା ଅଛି ଆମର୍ ନୁ ଆଉ ପାତାଲ୍ ବୋରିଂର ପାନି ବି ସୁବିଧା ଅଛି ଛୋଟ୍ ଛୋଟ୍ କେନାଲ୍ମାନେ ବି ଯେନ୍ତା ଅଛି କି ଚାଷ୍ ବାଡ଼ି ସେଇଟା ପନିପରିବା ଇଏ କରୁଛୁଁ